ମୁଁ ଯେହେତୁ ଅର୍ଡ଼ର୍ କରିଥିଲି କିଛି ପ୍ରକାରର ଖାଦ୍ୟ ଏବଂ କିଛି ପ୍ରକାରର ସାମଗ୍ରୀ ହଁ ବଟ୍ ମୋ ଦ୍ୱାରା ହଜିଯାଇଛି ତ ମୁଁ ହୋଟେଲରୁ ଆଉ ଥରେ ରିଅି ଇଏ କରିବାକୁ ଚାହେଁ ରିସି୍ଟା ଆଉଥରେ ରିସିଭଡ଼୍ କରିବାକୁ ଚାହେଁ ତ ଏଥିପାଇଁ ମୁଁ ବହୁତ କିଛି ଇଏ କରିବାକୁ ବି ଟ୍ରାଏ କଲି ବଟ୍ ହେଉନି ମୋ ଦ୍ୱାରା ଯେହେତୁ ଅଫିସରେ ଦେଖାଇଲେ ମୋତେ କିଛି ସେ ପଇସାଟା ମିଳିବ ତ ସେଥିପାଇଁକା ମୁଁ ମଗାଇବାକୁ ଚାହେଁ ଏବଂ ଯେହେତୁ ମୋତେ ସେହି ଇଏ ଦ୍ୱାରା ମିଳୁନାହିଁ ତ ମୋତେ କିଛି ପ୍ରକାରର ପରିମାଣ ମିଳିଲେ ଭଲ ରହିବ ମୋତେ ବହୁତ କିଛି ଆବଶ୍ୟକତା ବି ଦରକାର ପଡ଼ୁଛି ଏବଂ ଏହାଦ୍ୱାରା ଆମେ ବହୁତ କିଛି ବି କରିବାକୁ ପାଏ ଏତିକି କହି ମୋର ବକ୍ତବ୍ୟ ମୁଁ ଶେଷ କରିବାକୁ ଚାହେଁ ଜୟ ଭାରତ ଏବଂ ସେହି ରସିଦଟା ମିଳିଲେ ଇତ୍ୟାଦି ଆଡ଼୍ରେସ୍ରେ ରହିବ ଇତ୍ୟାଦି ଇତ୍ୟାଦି